ମୋ ନାଁ ହେଉଛି ସୋମ୍ୟରଞ୍ଜନ ପରିଡ଼ା ମୁଁ ତିରିଶଟା ଗାଇ କୁକୁଡ଼ା ଏସବୁ ପଶୁପାଳନ କରେ ମୋର ଜୀବଜନ୍ତୁକୁ କିପରି

ପାଟିରୁ ପାଣି ଦେବା ଏସବୁ କାରଣରୁ ତାଙ୍କର ନିୟମିତ ଟିକାକରଣ ଟିକାକରଣ ସ୍ୱାସ୍ଥ୍ୟ ପରୀକ୍ଷା ଏସବୁ କରେ ପଶୁମାନଙ୍କୁ ଯେପରି ରୋଗ ରାବିଶ୍ ତାକୁ ଓଡ଼ିଆରେ କହୁ ଜଳାନ୍ତକ ଫାଟୁଆ ଗାଇମାନଙ୍କୁ ଫାଟୁଆ ଏସବୁ ରୋଗ ଦେଖା ଯାଇଥାଏ ସେଥିପାଇଁ ମୁଁ ନିୟମିତ ନିୟମିତ କବ୍ ନିୟମିତ ପଶୁ ଡାକ୍ତରଙ୍କ ପାଖରେ ପରାମର୍ଶ କରେ ଓ ଟିକାକରଣ କରେ ଏଥିମଧ୍ୟରୁ ମୁଁ ବି ମଝିରେ ମଝିରେ ୟୁଟୁବ୍ ମାଧ୍ୟମରୁ ପଶୁପାଳନ ଏବଂ ସେମାନଙ୍କର ଯତ୍ନ ବିଷୟରେ କିଛି ଭିଡ଼ିଓଗୁଡ଼ିକୁ ଦେଖେ ଓ ସେମାନଙ୍କର ଯତ୍ନ ନେଇଥାଏ